ଫ୍ଲିପ୍କାର୍ଟର ଅଫିସ୍ରୁ କହୁଥିଲି ମୁଁ ସରସ୍ଵତୀ ଶତପଥି କହୁଛି ମୁଁ ଗୋଟେ ପ୍ୟାକିଂ ଗୋଟେ ଅର୍ଡ଼ର୍ କରିଥିଲି କାଚ ବୱଲ୍ର ସେଟା ଡେଲିଭରି ତ ଲେଟ୍ରେ ହେଲା ତା'ପରେ ସେଇଟା ଭଙ୍ଗା ଆସିଛି ସେଇ ବିଷୟରେ ମୁଁ କଥା ହେବା ପାଇଁ ଫୋନ୍ କରିଥିଲି ଭଙ୍ଗା ଆସିଛି ଆପଣ ସେଇଟା ରିଟର୍ଣ୍ଣ କରନ୍ତୁ ନହେଲେ ପଇସା ଫେରସ୍ତ କରନ୍ତୁ ସେଇ ଭଙ୍ଗା ଆପଣ ଅନ୍ଲାଇନ୍ରେ ଭଲ ଜିନିଷ ଦେଖଉଛନ୍ତି ଦେଲାବେଳକୁ ଖରାପ୍ ଜିନିଷ ଦେଉଛନ୍ତି ଯଦି ତ ପ୍ୟାକିଂ ହେଇଚି ଆମେ ସିଲ୍ ଖୋଲିଲା ପରେ ହିଁ ଜାଣୁ ସିଲ୍ ଖୋଲିଲା ପରେ ହିଁ ତାହେଲେ ଭଙ୍ଗା ଅଛି ତାହେଲେ ଆମେ ଅନଲାଇନ୍ରେ ଅର୍ଡ଼ର୍ କ'ଣ ପାଇଁ ଆଉ କରିବୁ ଆପଣ ସେଇଟା ରିଟର୍ଣ୍ଣ କରିଦିଅନ୍ତୁ ନହେଲେ ପଇସା ଫେରେଇ ଦିଅନ୍ତୁ ଆମର ଆଉ କୋଉଠୁ ଆଉ ଥରେ ଅନଲାଇନ୍ ଅର୍ଡ଼ର୍ କରିବୁ କିମ୍ବା ଦୋକାନରୁ କିଣିବୁ ସେ ତ ଭଲ ପଡ଼ୁନି ଅନଲାଇନ୍ରେ ଆମେ ଆଉ ଅନଲାଇନ୍ରେ ଅର୍ଡ଼ର୍ କରିବୁନୁ ଆପଣ ଯଦି ଡେଲିଭରିଟା ଠିକ୍ ଟାଇମ୍ରେ ଦେଉନାହାନ୍ତି ଦୁଇରେ ଯଦି ଏମିତି ଭଙ୍ଗା ଜିନିଷ ଦେବେ ତା'ହେଲେ କ'ଣ ଆଉ ଆମେ ଅର୍ଡ଼ର୍ କରିବୁ ଅନଲାଇନ୍ରେ ଅର୍ଡ଼ର୍ କରିବାକୁ ଲାଭ କ'ଣ ଆପଣ ଗୋଟେ କାମ କରନ୍ତୁ ପଇସା ଫେରେଇ ଦିଅନ୍ତୁ ନହେଲେ ରିଟର୍ଣ୍ଣ କିଛି ରିଟର୍ଣ୍ଣ କରି ରିଟର୍ଣ୍ଣ କରିଦେଉଛି ଆପଣ ତା'ବଦଳରେ ଭଲ ବୱଲ୍ ସେଟ୍ଟେ ମୋର ଦେଇଦିଅନ୍ତୁ ନହେଲେ ଆପଣ ପଇସା ବି ଫେରେଇ ଦେଇପାରିବେ ଆପଣ ଯୋଉଟା ସୁବିଧା ହେଉଛି ଆପଣ ସେଇଟା କରନ୍ତୁ ମୋର ଆଉ ଅନ୍ଲାଇନ୍ ଅର୍ଡ଼ର୍ କରିବାର ନାହିଁ ଯେହେତୁ କରିସାରିଛି ସେଥିପାଇଁ ଆପଣ ଏଇଟା ରିଟର୍ଣ୍ଣ କରିଦିଅନ୍ତୁ ନହେଲେ ମୋ ପଇସାକୁ ଆପଣ ଫେରସ୍ତ କରିଦିଅନ୍ତୁ ଦେଖିବା ତା'ପରେ କ'ଣ ହେଉଛି ଏଇଟା ରିଟର୍ଣ୍ଣ କରନ୍ତୁ ଦେଖିବା ଯଦି ଭଲ ଆସିଲା ତ ରଖିବୁ ନହେଲେ ଆପଣ ସେଟାକୁ ଆମର ପଇସାକୁ ଫେରସ୍ତ କରିଦେବେ ଆମେ ମୁଁ ଫୋନ୍ ପେ ହଉ କି କରନ୍ତୁ ଡେଲିଭରି ବି ଲେଟ୍ ହେଉଛି ଆପଣ ଡେଲିଭରି ବଏ ବି ଦେବା ପାଇଁ ଲେଟ୍ କରୁଛନ୍ତି ଦୁଇରେ ଲେଟ୍ କଲା ପରେ ବି ପ୍ୟାକିଂ ଖୋଲିଲାବେଳକୁ ଭଙ୍ଗା ଜିନିଷ ସେଇଥିପାଇଁ ଆପଣ ରିଟର୍ଣ୍ଣ କରିଦିଅନ୍ତୁ ଏଇସବୁ ଏମିତି କଲେ ଅନ୍ଲାଇନ୍ ଆପଣ ଫ୍ଲିପ୍କାର୍ଟରୁ ଆପଣ ଲୋକ ଜିନିଷ କିଣିବେ କି କିଣିବେନି ନା ତ ସେଥିପାଇଁ ଆପଣ ସେଟାକୁ ରିଜେକ୍ଟ କରିଦିଅନ୍ତୁ ମୋ ପଇସାଟା ମୋତେ ଫେରେଇ ଦିଅନ୍ତୁ